ମୁଁ ଗୋଟେ କୁର୍ତ୍ତି କିଣିଥିଲି ତା ଦାମ ହେଉଛି ଚାରିଶହ ପଚାଶ ଟଙ୍କା ସେ ମୋତେ ବହୁତ ସେ କୁର୍ତ୍ତିଟି ମୋତେ ବହୁତ ଭଲ ଲାଗେ ତା' ରଙ୍ଗ ମଧ୍ୟ ବହୁତ ଭଲ